ନାଇଁ ନାଇଁ ଆମର ଏ ଯୋଉ ଚାଷ ଚାଷୀ ଲୋକ ତ ତମର କ'ଣ କେମିତି ନୂଆ ନୂଆ ସାର ଆସିଛି ଆମକୁ ଟିକିଏ କହିବେ କି ଆଗରୁ ତ ଆମେ ଗାଈ ଖତ ଏସବୁ ବ୍ୟବହାର କରୁଥିଲୁ କିନ୍ତୁ ବର୍ତ୍ତମାନେ ଉନ୍ନତ ମାନର ସାର ସବୁ ଆମେ ଶୁଣିବାକୁ ପାଉଛୁ ଦୋକାନରେ ମିଳୁଛି ଯଦି ବା ତମ ପାଖରେ ଅଛି ଆମକୁ ଯଦି ଦିଅନ୍ତେ ଅଧିକା ଅମଳ ହେଲେ ତ ଭଲ ହୁଅନ୍ତା ତମର ସେ ସବୁ ଆଇଟମ୍ କ'ଣ କ'ଣ ଅଛି କହିବେ କି ତା ରେଟ୍ କ'ଣ କ'ଣ ନାଇ କ'ଣ କୁହନ୍ତୁନି ଟିକିଏ ହୁଁ ଯୋଉ ଆମର ଫସଲ କେମିତି ଅଧିକା ହେବ ଏଇ ହିସାବରେ ଆମକୁ କ'ଣ କ'ଣ ସାର ଆବଶ୍ୟକ ଆମକୁ ଦେଇଦିଅନ୍ତୁ ଆମେ ପଇସା ଯାହା ହେବ ଆମେ ଦେଇଦେବୁ କିନ୍ତୁ ଆମର ଅଧିକା ଅମଳ ଦରକାର ଆମର ଆମର ଜମି ପାଞ୍ଚ ଛଅ ଏକର୍ ଭଳିଆ ରହୁଛି ହଉ ଠିକ୍ ଅଛି ସେ ଛଅଟାର ବାରଟା ଏମିତି ମିଶେଇ ଦିଅ କିନ୍ତୁ ଗୋଟେ କାମ୍ କରିବ ରେଟ୍ କିଛି କମେଇବେ ଆଉ ହ ହଉ ଠିକ୍ ଅଛି